ମୋ ପାଳିତ ପଶୁ ଯଦି ଗାଈ ରଖିଛି କୁକୁର ରଖିଛି ଗାଈ ରଖିଛି ଗୋଟେ ବାଛୁରୀ ରଖିଛି ସେମାନେ ବହୁତ ଭଲ ଭଲ ମୋ ସମ୍ପର୍କ ତାଙ୍କ ସହିତ ସଖାଳୁ ତାଙ୍କ ସେବା କରେ ମୋ ଗାଈ ନାଁ ହେଉଛି ବାଛୁରୀ ନାଁ ହଗୁରା କାମଧେନୁ ଡଗି ଏ ମାନଙ୍କୁ ରଖିଛି